ମୁଇଁ ଗୁଟେ ସବ୍ଜି ବନେଇଥିଲି ସେ ସବ୍ଜିରେ ଗୁଟେ ଏକ୍ସଟ୍ରା ମସ୍ଲା ମୁଇଁ ସବ୍ଜି ମସ୍ଲା ବୋଲିକରି ଡ଼ାଲିଥିଲି ସେ ମସଲା ଦେଲେ ତା'ର୍ ସ୍ୱାଦ୍ ଗୁଟେ ଅଲ୍ଗା ଆଇସି ଆମର୍ ଘରେ ବି ସେ ରାନ୍ଧିଥିଲି ସବୁଲୋକ୍ ଖୁସି ହେଇଗଲେ ଦୁଇ ଦୁଇଥର୍ ଖାଇଦେଲେ ସେ ତୁନ୍ ଶାଗ୍ କେ ଆର୍ ପଚ୍ରାଲେ କା'ଣା ଟା ଇ'ଟା ହେଲା ବୋଲି ମୁଇଁ ତ ସବୁ ଖାଇଦେଲେ ମତେ ବି କମ୍ ଦେଲେ ମୁଇଁ ଯେତେବେଲେ ଖାଏଲି ଯାନ୍ଲି ଯେ ଇ ମସ୍ଲା ମିଶାଲେ ଟେଷ୍ଟ୍ ଅଧିକା ଆଇସି ବୋଲିକରି ସବ୍ଜି ମସ୍ଲା ମିଶାଲେ ପନିପରିବାନେ ସବ୍ଜି ମସ୍ଲା ମିଶାଲେ ତା'ର ଟେଷ୍ଟ୍ ଗୁଟେ ଅଲ୍ଗା ଆଉଛେ ଆରୁ ତା'ର୍ ଘରର୍ ଲୋକ୍ ବି ସେମାନ୍ଙ୍କେ ବି ବତାଲି ଇ'ଟା ସବ୍ଜି ମସ୍ଲା ମିଶେଇ କରି ରାନ୍ଧ ବଟା ମସ୍ଲା ଦେଲେ ବି ସବ୍ଜି ମସ୍ଲା ଦେବ ବେଲେ ତା'ର୍ ସ୍ୱାଦ୍ ଗୁଟେ ଅଲ୍ଗା ଆଏବା ତା'ର୍ପରେ ଡ଼ାଲ୍ଚିନି ଯଦି ଗୁଣ୍ଡ୍ କରିକରା ଟିକେ ଦିଆହେବା ସେନେ ଆର୍ ଟିକେ ସ୍ୱାଦ୍ ବଢ଼୍ବା ଆରୁ ମିଠା ବି ଲାଗ୍ବା ନିହାତି ଡ଼ାଲ୍ଚିନି ଆରୁ ସବ୍ଜି ମସ୍ଲା ମିଶେଇ କରିଦେବ ବେଲେ ତା'ର୍ ଯେନ୍ ଜିନିଷ୍ ନେ ବି ଡ଼ାଲ୍ଚିନି ଗୁଣ୍ଡ୍ ଟିକେ ପକେଇଦେବ ବାକି ଯେତେ ତୁନ୍ ଶାଗ୍ ରାନ୍ଧିଲେ ସେଟା ତା'ର୍ ସ୍ୱାଦ୍ ଟିକେ ଅଲ୍ଗା ଆଏବା ଆରୁ ପୁରା ସ୍ୱାଦ୍ ଲାଗ୍ସି ସେଟା ଘରେ ବି ସବୁ ପସନ୍ଦ୍ କର୍ସନ୍ ସେ ଜିନିଷ୍ କେ ଭଲ୍ ଲାଗ୍ସି